ଆଇନଗତ ଦସ୍ତାବିଜ ସୃଷ୍ଟି କରିବାରେ ଆମର ଅଭିଜ୍ଞତା ବହୁତ କଷ୍ଟକର ହୋଇଥାଏ କାହିଁକିନା ଆମ ଆଖପାଖରେ କୌଣସି କୋର୍ଟ ନାହିଁ ସେଥିପାଇଁ କିଛି ଭୁଲ ଭାଲ ହୋଇଗଲେ ଆମର କାଗଜପତ୍ର ପାଇବା ପାଇଁ ତହସଲ ଅଫିସକୁ ଯିବାକୁ ପଡ଼ିଥାଏ ଓ ସେଠୁ କାଗଜପତ୍ର ଆଣି ଆମକୁ ପୁଣି ଥରେ କୋର୍ଟକୁ ଯିବାକୁ ପଡ଼ିଥାଏ ଏବଂ ସହଜରେ ଆମକୁ ନ୍ୟାୟ ମିଳିନଥାଏ ଏବଂ ଆମକୁ କେସ୍ ମୁକଦମାକୁ ନ୍ୟାୟ ପାଇବା କଷ୍ଟକର ହୋଇଥାଏ